ପ୍ରଥମେ ଯେତେବେଳେ ମୁଁ ରୋଷେଇ କଲି ସେତେବେଳେ ମୁଁ କିଛି ଜାଣିନଥିଲି ଆଉ ରୋଷେଇ କରିବା ପାଇଁ କେଉଁ ଜିନିଷଟା କେତେବେଳେ କ'ଣ ପକା ହୁଏ ଆଉ କ'ଣ କରାହୁଏ କିଛି ମୁଁ ଜାଣିନଥିଲି ଫାର୍ଷ୍ଟ ମୁଁ ଲାଇଫ୍ର ଫାର୍ଷ୍ଟ ରୋଷେଇ ହେଉଛି ପ୍ରଥମ ରୋଷେଇ ହେଉଛି ମୋର ଫାର୍ଷ୍ଟ ରୋଷେଇ ହେଉଛି ମୋର ଡାଲମା ଡାଲମା କରିଥିଲି ସେଥିରେ ମୁଁ ସେଥିରେ ମୁଁ ଡାଲି ଡାଲି ଆଉ ଡାଲି ବାଇଗଣ ବିଲାତି ଟମାଟରେ କରିଥିଲି ଆଉ ମୁଁ ପ୍ରଥମେ ସେତେବେଳେ ଡାଲିଟାକୁ ଫାର୍ଷ୍ଟ ପ୍ରେସର୍ କୁକର୍ରେ ମୁଁ ସିଝାଇ ଦେଲି ଆଉ ସିଝିଗଲା ପରେ ପନ୍ଦର କୋଡ଼ିଏ ମିନିଟ ପରେ ମୁଁ ସେଟାକୁ ବାହାର କଲି ଏବଂ ତାକୁ ମୁଁ ଛାଙ୍କିଲି ଛୁଙ୍କିଲି ଫାର୍ଷ୍ଟ ତେଲ ଦେଲି ତେଲ ଦେଇସାରିଲା ପରେ ଫୁଟଣ ଦେଲି ଫୁଟଣ ଦେଇସାରିଲା ପରେ ଲଙ୍କା ଦେଲି ଲଙ୍କା ପରେ ପିଆଜ ପିଆଜ ପରେ ରସୁଣ ଦେଲି ରସୁଣ ଦେଲି ପରେ କିଛି ସମୟ ସେଟା ଘାଣ୍ଟିଲି ଘାଣ୍ଟିଲା ପରେ ମୁଁ ଡାଲମାଟାକୁ ପକାଇଦେଲି ପକାଇଦେଲା ପରେ ତା'ପରେ ମୋ ଲୁଣ ଲୁଣ ଦେଲି ଲୁଣ ଦେଇକି କିଛି ପାଣି ମୁଁ ଦେଲି ପାଣି ଦେଇକି ତାକୁ ପନ୍ଦର କୋଡ଼ିଏ ମିନିଟ ସିଝାଇଲେ ସିଝାଇ ସାରିଲା ପରେ ତାକୁ ମୁଁ ଓହ୍ଲାଇଦେଲି ଆଉ ପ୍ରଥମ ଏକ୍ସପିରିଏନ୍ସରେ ମୋର ପ୍ରଥମ ରୋଷେଇରେ ମୋର ଲୁଣ ଅଧିକ ପଡ଼ିଯାଇଥିଲା ଆଉ ଆଉ ଲଙ୍କା ଅଧିକ ପଡ଼ିଯାଇଥିଲା ଏଥିରେ ମୁଁ ପ୍ରଥମ ରୋଷେଇରେ ମୁଁ ଜାଣିପାରୁନଥିଲି